ଆଜ୍ଞା କୁହନ୍ତୁ ଆଜ୍ଞା କୁହନ୍ତୁ କେଉଁ ମୋବାଇଲ୍ ନେବେ କେଉଁ କମ୍ପାନୀର ଆପଣ ଆମ ଦୋକାନରେ ବହୁତସାରା ଭେରାଇଟି ଅଛି ଭିବୋ ଅଛି ଓପୋ ଅଛି ଟେକ୍ନୋ ଅଛି ଆଉ ଆପଣ ଚାହିଁବେ ଯଦିବି ଆମେ ଆଇଫୋନ୍ ଅର୍ଡ଼ର କରି ଆପଣଙ୍କୁ ଦେଇ ପାରିବୁ ଆଉ ସ୍ୟାମ୍ସଙ୍ଗ ଅଛି ବହୁତସାରା ଅଛି ଆପଣ କେଉଁ ମଡ଼େଲ ନେବା ପାଇଁ ପସନ୍ଦ କରୁଛନ୍ତି ଓପୋର ବହୁତସାରା ତ ମଡ଼େଲ୍ ଅଛି ମାନେ ଓପୋର ଏବେ ଆସିଛି ଫୋର୍ଟିନପ୍ରୋ ଫୋଟିନ୍ର ଗୋଟେ ଆସୁଛି ସେଇଟା ଆପଣଙ୍କୁ ଭଲ କ୍ୟାମେରା ବି ଅଛି ତା'ର ଷ୍ଟୋରେଜ୍ ବି ଅଛି ଶହେଅଠେଇଶି ଆଉ ରାମ୍ ବି ଅଛି ଚାରି ଫାଇଭ ଜି ମୋବାଇଲ୍ ତ ସେଇଟା ଆପଣଙ୍କୁ ଚଉଦହଜାର ପଡ଼ିଯିବ ଆଉ ଭଲ କ୍ୟାମେରା ବି ଅଛି ବାଜାଜ୍ ଫାଇନାନ୍ସ ହଁ ଅଛି କେତେ ଆପଣ ସେଇ ମିନିମମ୍ ପାଞ୍ଚ ରୁ ଛଅ ହଜାର ଆପଣ ଷ୍ଟାର୍ଟ ଆପଣ ଦେଇପାରିବେ ଆଉ ତା'ପରେ ଆପଣ ଯାହା ଚାହିଁବେ ସେଇ ଅନୁସାରେ ମାନେ କେତେ ମନ୍ଥ ଆପଣ ଦେଇପାରିବେ ସେଇ ଅନୁସାରେ କହିବେ ଆଉ ଆପଣ କେଉଁ ମୋବାଇଲ୍ ନେବା ପାଇଁ ଚାହୁଁଛନ୍ତି ଏ ସେଇ ଭିବୋର ଓପୋ ହଁ ଓପୋ ବି ଆପଣଙ୍କୁ ପଡ଼ିଯିବ ବାରହଜାର ନଅଶହ ଅନେଶତ ଟଙ୍କା ଆଉ ଆପଣ ଯଦି ଫାଇନାନ୍ସରେ ନେବା ପାଇଁ ଚାହିଁବେ ତାହେଲେ କିଛିଟା ହେଲେ ଅଧିକ ଟିକେ ରେଟ୍ ପଡ଼ିବ ଆଉ କିସ୍ତି ଆପଣ ଫାର୍ଷ୍ଟ ଷ୍ଟାର୍ଟିଂରୁ ଯେତିକି ଦେବେ ତା'ପରେ ଆମେ ତା'ପରେ ଆମେ କହିବୁ ପର୍ ମନ୍ଥ କେତେ ପଡ଼ିବ ଆପଣ କେତେ ମାସ ଦେଇପାରିବେ ଆପଣ ଯଦି କହିବେ ବର୍ଷେ ଭିତରେ ଦେବୁ ତ ପର୍ ମନ୍ଥ ଏଇଟା କେତେ ପଡ଼ିବ ଆମେ କାଲ୍କୁଲେଟ୍ କରିକି ଆପଣଙ୍କୁ କହିଦବୁ ଷ୍ଟାର୍ଟ ଆପଣ କେତେ ଦେବେ ତା'ପରେ ଆପଣ ଯଦି ଯଦି ପୁରା ପେମେଣ୍ଟ୍ ତ କରିଦେବେ କରିଦେବେ ଯଦି ବହୁତକିଛି ଦେଇଦେବେ ମନେକର ତେରହଜାର ମୋବାଇଲ୍ କି ଦଶହଜାର ଦେଇଦେଉଛନ୍ତି ଆପଣଙ୍କ ପାଖରେ ବଜେଟ୍ ତିନିହଜାର କମ୍ ରହୁଛି ତାହାଲେ ଆପଣଙ୍କୁ ପର୍ ମନ୍ଥ ପାଞ୍ଚଶହ ଟଙ୍କା ଲେଖାଏଁ ଆପଣ ଦେଲେ ଆପଣଙ୍କୁ କମ୍ ମାସ ପଡ଼ିବ ଆପଣ ଚାହିଁବେ ଛଅମାସରେ ଦେଇପାରିବେ ବର୍ଷେରେବି ଦେଇପାରିବେ ଏଇ ସବୁ ଆମର ସବୁ ରହୁଛି ଆଉ ବର୍ଷେ ମୋବାଇଲ୍ର ରେଟ୍ ଅଛି ତେରହଜାର ନଅଶହ ଅନେଶତ ତ ଆପଣଙ୍କୁ କିଛି ଡିସକାଉଣ୍ଟ କରିକି ତା'ପରେ ଆପଣ ଯଦି ନେବେ ଇନଷ୍ଟଲମେଣ୍ଟରେ ନେବେ ଫୋନ୍ଟାକୁ ତାହେଲେ କିଛି ରେଟ୍ ପଡ଼ିବ ଅଧିକ ଯାହାବି ହେଲେ ଆଜ୍ଞା ସାର୍ ଶୁଭିଲାନି କ'ଣ କହିଲେ ଆପଣ ପାଖାପାଖି ଆପଣଙ୍କୁ ପଡ଼ିଯିବ ଆଉ ହଁ ପନ୍ଦରଶହ ଏକ୍ସଟ୍ରା ପଡ଼ିଯିବ ସେଇ ଚଉଦହଜାର ପାଞ୍ଚଶହ କି ପନ୍ଦରହଜାର ପର୍ ମନ୍ଥ ପନ୍ଦରହଜାର ପାଖାପାଖି ପଡ଼ିଯିବ ହଉ ଆପଣ ଆସନ୍ତୁ ଦୋକାନକୁ ଦେଖିବେ ତା'ପରେ କଥା ହେଇକି ନେବେ ଆଉ ହଁ ଆପଣ ଆସନ୍ତୁ ଆମର ସକାଳ ନଅଟାରୁ ପୁରା ରାତି ନଅଟା ଦଶଟା ପର୍ଯ୍ୟନ୍ତ ଆମ ଦୋକାନ ଖୋଲା ରହୁଛି ଆପଣ ଯେତେବେଳେ ଆସିଲେ ବି ଆମର ପିଲା ଥିବେ ଆପଣଙ୍କୁ ଦେବେ ମୁଁ ବିି ଥିବି ହଉ ଠିକ୍ ଅଛି